ସାଧାରଣତଃ ଘରେ ବଗିଚା କଲେ ଆମେ ଚାରିପଟେ ବାଡ଼ ବୁଜିଥାଉ ଓ ମାଟି ପକାଇ ତାକୁ ସମାନ କରିଥାଉ ତାପରେ ନର୍ସରୀରୁ ଗଛ ଆଣିକି ଆମେ ତାକୁ ଲଗାଇଥାଉ ଲଗେଇଲା ପରେ ପାଣି ଦେଇଥାଉ ଲୋକ ସବୁ ଲଗାଇକରି ଆମେ କ'ଣ କରୁ ତାର ରକ୍ଷଣା ବେକ୍ଷଣ କରିଥାଉ ରକ୍ଷଣା ବେକ୍ଷଣ କରିଥାଉ ଓ ସେମାନେ ଗଛ ଲଗେଇବା ପାଇଁ ସବୁ ମାଟି ପତ୍ର ଦରକାର ମାଟି ପତ୍ର ଆଣିଥା ଆଣିଥାନ୍ତି ଓ ସେମାନେ ଗଛ ମାଟି ସବୁ ଆଣିଥାନ୍ତି ଗଛ ଲଗେଇବା ପାଇଁ ଆଉ କେତେକ ଶ୍ରମିକ ଦିନକୁ କେତେ ଲୋକ ସବୁ ଶ୍ରମିକ କାମ କରନ୍ତି ଆଉ ଶ୍ରମିକ ମାନେ କାମ କରନ୍ତି ଆଉ କେତେ ଟଙ୍କା ବି ସେ ଦିନକୁ ନିଅନ୍ତି ଏବଂ ହାରାହାରି ଆମକୁ ଚାଷ କରିବାକୁ ହେଲେ ଦଶରୁ ପନ୍ଦର ହଜାର ଟଙ୍କା ଭିତରେ ଖର୍ଚ୍ଚ କରିବାକୁ ପଡ଼ିବ